ମୁଁ ଗୋଟିଏ ରେସିପି କରିବା ପାଇଁ ଚେଷ୍ଟା କଲା ବେଳେ ଅନ୍ୟମାନଙ୍କୁ ଅନୁସରଣ କରିଥାଏ ଯେମିତି କି ସମସ୍ତଙ୍କୁ ଭଲ ଲାଗିବ ଏବଂ ପାଟିକୁ ସ୍ଵାଦ ଲାଗିବ ଓ ଭଲ ବାସ୍ନା ହେଉଥିବ ଆମ ଘରକୁ କେତେକ ବନ୍ଧୁ ଆସିଥିଲେ ତାଙ୍କ ମାନଙ୍କ ପାଇଁ ନୂଆ ରେସିପି କରିବା ପାଇଁ ମୁଁ ମୋବାଇଲ ମାଧ୍ୟମରେ ରୋଷେଇ କରିଥିଲି ଏବଂ ସେ ରେସିପି ମଧ୍ୟ ସମସ୍ତଙ୍କୁ ଭଲ ଲାଗିଥିଲା